ମାଛ ଆମେ ହାତ ସାହାଯ୍ୟରେ ଚିପିକିରି ଧରୁ ମାଛ ଡ଼ଙ୍ଗାରେ ଯାଇ ଜାଲ ପକେଇ ଧରୁ ଆଉ ଜାଲ ନେଇ ନାଳ ନଦୀରେ ତା ସାହାଯ୍ୟରେ ଆମେ ଧରୁ ଧରିବା ପୂର୍ବରୁ ପ୍ରସ୍ତୁତି ଆମେ କରୁ ଜାଲ ଡ଼ଙ୍ଗା ଏସବୁ ଜିନିଷ ଆମେ ଆଗରୁ ସାଙ୍ଗ ନେଇ ଯାଉ ଆଉ ତାକୁ ଆଣିବା ପାଇଁ ମଧ୍ୟ ଡ଼ଙ୍ଗା ସାହାଯ୍ୟରେ କୌଣସି ବ୍ୟାଗ୍ ନେଇ

ଏତିକି କରି ଆମେ ଦୈନିକ ଚାରି ଘଣ୍ଟା ପାଞ୍ଚ ଘଣ୍ଟା ଏଭଳି ସମୟ ବିତାଉଥାଉ